ଭାଇ ଆମ ଟିକେ ଧାନ ଫସଲ ହେଇଥିଲା ତା'ଧିଏରେ ପୋକ ଲାଗୁଛି ଏ କ'ଣ କିଛି ତା'ର କ'ଣ କାମ କଲେ ସେ ପୋକଗୁଡ଼ାକ ଆଉ ଲାଗିବେନି ଟିକେ କ'ଣ ରାସ ଏ ଶୀତ ଦିନିଆ ଧାନ ନାଇଁ ଏ ଧାନ ବିଷୟରେ ମାନେ ପୋକ ସବୁ ଖାଇସାଇଲାଣି ମାନେ ଖା ଧାନ ଆଉ ସେହି ପୋକ ଗୁଡ଼ା କେମିତି ଟିକେ ମରିବେ ସେଗୁଡ଼ାକ ନହେଲେ ଆଉ ସବୁ ଫସଲ ନଷ୍ଟ କରିଦେବେ ବହୁତ ଦିନ ହେଲାଣି ସେଗୁଡ଼ାକ ଏମିତି ନଷ୍ଟ କରୁଛନ୍ତି କ'ଣ ତା'ର କେତ୍ କ'ଣ ଔଷଧ ଅଛି ତା'ର ଟିକେ କହିବେ ତା ବିଷୟରେ

ହଁ ତା'ର ମାନେ କ'ଣ କେ ରେଟ୍ କ'ଣ କ କେତେକୁ କେତେ କ'ଣ ଆସୁଛି ରେଟ୍

ସେମିତି ଆଉ ବିଲ ଆମର ସେହି ଗୋଟେ ଏକର ଦେଢ଼ ଏକର ଭଳିଆ ହେବ ଯା ଫସଲ ହେଇଛି ଯେଉଁ ହଁ ତା ପାଇଁ କେତ କେତେ ପରିମାଣର ଔଷଧ ଦରକାର ସେହି ଅନୁସାରେ ଟିକେ କହିବେ କେତେ ଦେଢ଼ ଏକରକୁ କେତେ ଲାଗିବ ସେହି ଭଳିଆ କ ପଚାଶ କିଆର କେତେ ମୂଲ୍ୟ କହିଲେ ସତୁରୀ ଟଙ୍କା ଦୁଇଶହ କୋଡ଼ିଏ ଟଙ୍କା ପଚାଶ ଆଉ ଅଢ଼େଇଶକିଆ ନେଇଗଲେ ହେଇଯିବ ଦେଢ଼ ଏକର ପାଇଁ ଆଉ ଭେଣ୍ଡି ପାଇଁ ଆସ ଭେଣ୍ଡି ପାଇଁ ଆସିଛି ଔଷଧ ହଁ ତା'ର କ'ଣ କେ କ'ଣ ରହୁଛି ଯେ ଓ କେତେ କ'ଣ ରହୁଛି ହଁ ତା'ହେଲେ ସେଇଟା ବି ଗୋଟେ ଦରକାର ଥିଲା ତ ସିଏ ଏଇଟା ରହୁଛି ତା'ହେଲେ ହଁ ସବୁ ତିନି ଧାନ ପାଇଁ ଆଉ ଭେଣ୍ଡି ପାଇଁ ଆଉ କେଉଁଥି ପାଇଁ ଔଷଧ ରଖିଛନ୍ତି କି ହଁ ତ ଦୋକାନଟା ଆପଣଙ୍କର କେଉଁଠି ହଉ ତା'ହେଲେ ହଁ ହଉ କାଲି ଯାଇକି ପହଞ୍ଚୁଛି ଆଉ